ଓଡ଼ିଶାର ପ୍ରମୁଖ ସଙ୍ଗୀତ ନୃତ୍ୟ ଯାହା ବହୁତ ଦର୍ଶନ ହେବ ଦର୍ଶକଙ୍କୁ ମନୋରଞ୍ଜନ କରିଥାଏ ତାହା ହେଉଛି ସାଂସ୍କୃତିକ ନୃତ୍ୟ ଏବଂ ରାଜାୟଣ ସଙ୍ଗୀତ ମୋହତ୍ସବ ଏବଂ ଏହା ସାଂସ୍କୃତିକ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରାଇଥାଏ ଏହା ଲୋକ ଲୋକଙ୍କ ଆକର୍ଷିତ ବି ହୋଇଥାନ୍ତି ଏହି ନୃତ୍ୟ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ପ୍ରଥମ ସଙ୍ଗୀତ ନୃତ୍ୟ ହେଉଛି ସାଂସ୍କୃତିକ ନୃତ୍ୟ ଏବଂ ସାଂସ୍କୃତିକ ସଙ୍ଗୀତ ମାଧ୍ୟମରେ ମଣିଷ ରହିଥାଏ ଏବଂ ଶାସ୍ତ୍ରୀୟ ମହୋତ୍ସବ ସାମୟକ ଏହା ମଧ୍ୟ ଲୋକଙ୍କୁ ଆନନ୍ଦିତ କରିଥାଏ ଏସବୁ ଲୋକଙ୍କ ପ୍ରିୟ ହୋଇଥାଏ ଏସବୁ ସାଂସ୍କୃତିକ ନୃତ୍ୟ ସଙ୍ଗୀତ ଏସବୁ ଲୋକଙ୍କ ମନକୁ ମନୋନୀତ କରିଥାଏ